ହଁ ମୁଁ ବୁଝିପାରୁଛି ଆମର ପୁରାତନ କାଳରେ ବା ଆମର ଜେଜେବାପା ଜେଜେ ମାଆମାନେ କହୁଥିଲେ ଯେ ତାଙ୍କ ସମୟରେ ନୃତ୍ୟ ଅତି ସୁନ୍ଦର ଥିଲା ସେମାନେ କାନରେ କାନଫୁଲ୍ କାନରେ କାନଫୁଲ ନାକରେ ନାକ ଫୁଲ ପାଦରେ ଝୁମୁକା ଆଦି ପିନ୍ଧିକିନା ସଂସ୍କୃତିକ ନୃତ୍ୟ କରୁଥିଲେ ଏବଂ ତାହା ଦେଖିବା ପାଇଁ ପ୍ରଚୁର ପରିମାଣର ଲୋକ ଆସୁଥିଲେ ଏବଂ ତାହାଦ୍ୱାରା ଆମ ସେହି ନୃତ୍ୟ ଆମ ମନକୁ ଅତି ସନ୍ତୁଷ୍ଟ କରୁଥିଲା ଏବଂ ଆମ ପରିବେଶ ଉପରେ ଭଲ ପ୍ରଭାବ ଗୋଟେ ପକାଉଥିଲା ମାତ୍ର ଆମର ବର୍ତ୍ତମାନ କାଲରେ ଯେଉଁ ସବୁ ନୃତ୍ୟ ହେଉଛି ତାହା ତାହା ସବୁ ଆମ ପରିବେଶ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକଉଛିି କାରଣ ଆଜିକାର ଆଜିକାର ପିଢ଼ି ଆଜିର ଆଜିକାର ପିଢ଼ିର ପୁଅ ଝିଅମାନେ ଜିନ୍ସ ପ୍ୟାଣ୍ଟ ଜିନ୍ସ ପ୍ୟାଣ୍ଟ ପିନ୍ଧିକିନା ହିପ୍ହପ୍ ଡ଼୍ୟାନ୍ସ ଆଦି ମେଲୋଡ଼ି ଆଦି ଖରାପ ଖରାପ ଖରାପ ଖରାପ ଡ଼୍ୟାନ୍ସ ବା ନୃତ୍ୟ କରୁଛନ୍ତି ଏହା ଆମ ପରିବେଶକୁ ଅତି ଖରାପ ପ୍ରଭାବ ପକଉଛି ଏହାଦ୍ୱାରା ଯୁବପିଢ଼ିମାନେ ଖରାପ ହେଉଛନ୍ତି ପୂର୍ବରେ ମୁଁ ଟିଭିରେ ଦେଖୁଥିଲି ଯେ କିଛିଦିନ ଆଗରୁ ମୁଁ ଟିଭିରେ ଦେଖୁଥିଲି ଯେ ନୃତ୍ୟ ଟିଭିରେ ନୃତ୍ୟ କେତେ ସୁନ୍ଦର ଭାବରେ କରାଯାଉଛି ମାତ୍ର ବର୍ତ୍ତମାନ କାଳର ମେଲୋଡ଼ି ଆଦି ହିପ୍ଅପ୍ ଡ଼୍ୟାନ୍ସମାନେ ସବୁ ବହୁତ ଖରାପ ଦେହ ଦେହକୁ ଦେଖଉଛନ୍ତି ବା ବହୁତ ଖରାପ ଭାବରେ କରୁଛନ୍ତି